ହଁ ମୁଁ କାଳ୍ପନିକ ଆଉ ଅଣ କାଳ୍ପନିକ ଲେଖିବାକୁ ବହୁତ ପସନ୍ଦ କରେ ହେଲେ ମୁଁ କଳ୍ପନା କରିକି ଲେଖିବାଟା ଯେ କେତେ ଖୁସି ସେଇଟା ମୁଁ ବହୁତ ଅନୁଭବ କରେ ଆଉ ମୁଁ କଳ୍ପନା କରିକି ଲେଖିଲା ବେଳେ ସାପ୍ତାହିକ ଆଉ ମାସିକିଆ ଯେଉଁ ଖବର କାଗଜରେ ଛପା ହୁଏ ସେଇଟା ଦେଖିଲା ବେଳେ ମତେ ବହୁତ ଖୁସି ଲାଗେ ଆଉ ମୋର ସବୁଠୁ ପ୍ରିୟ ଫକୀର ମୋହନ ସେନାପତି ସେ ତାଙ୍କୁ ମୁଁ ବହୁତ ପସନ୍ଦ କରେ ତାଙ୍କର ଯେଉଁ ଛଅ ମାଣ ଆଠ ଗୁଣ୍ଠ ଗଳ୍ପ ଅଛି କାଳ୍ପନିକ ଗଳ୍ପ ମୁଁ ସେଇଟା ନିଜେ ଭାବିଲା ବେଳକୁ ବହୁତ ଖୁସି ଲାଗେ ଆଉ ସେଇଟା ମୁଁ ନିଜେ ପଢ଼ିକି ବି କଳ୍ପନା କରିବା ବହୁତ ଖୁସି ଲାଗେ ତାଙ୍କ ଗୀତଟା ତାଙ୍କୁ ତାଙ୍କ ପ୍ରେରଣାରେ ମୁଁ କଳ୍ପନା କାଳ୍ପନିକ ଆଉ ଅଣ କାଳ୍ପନିକ ଗପ କ'ଣ କବିତା ସବୁ ଲେଖିବା ପାଇଁ ମତେ ଭଲ ଲାଗେ ମୁଁ ତାକୁ ଲେଖେ ବି ଆଉ ଲେଖିକି ସେଥିରେ ମୁଁ ବହୁତ ଶାନ୍ତି ପାଏ ଆଉ ଆଉ